ବଗିଚା କାମ ପାଇଁ ଆମ ସାଧାରଣତଃ କୋଦାଳ ଶାବଳ କୋଡ଼ି ଫୋୖଦା କଇଁଚି କତୁଡ଼ି ଗମଲା ପାଣି ଝଡ଼ା ଇତ୍ୟାଦି ବ୍ୟବହାର ହୋଇଥାଏ ବଗିଚା କାମରେ କୋଦାଳର କାମ ମାଟି ଖୋଳିବା ଯାହାକି ମାଟି ଖୋଳି ଚାରି ସାଇଡ଼୍ ଘେରା ବନାଇଲେ ଗଛ ଯାକ ପୋତି ହବ ଶାବଳ ବଗିଚାର ଚାରିକାନି କାନ୍ଥ ଉଠାଇବା ପାଇଁ ଯାହାକି ବେଶୀରେ କାମ ହୋଇଥାଏ ସେ ଏବଂ ଗୋଟେ ଗୋଟେ ପ୍ରକାର ଗାତ ଖୋଳିବା ଏବଂ ଆଉ ବାଡ଼ ବୁଜିବାର କାମରେ ଆସିଥାଏ କତୁୁରୀ ଯାହାକି କତୁୁରୀ ଯାହାକି ଗଛର ଡାଳ ଫାଳ ଏଣେ ତେଣେ ମୋଟା ମୋଟା ଡାଳକୁ କାଟିବାରେ ସାହାଯ୍ୟ ହୋଇଥାଏ ଯାହାକି ଗଛ ବଢ଼ିବାର ତୀବ୍ର ବଢ଼ିବାରେ ସାହାଯ୍ୟ ହୋଇଥାଏ ଆଉ କଇଁଚି କଇଁଚି ବି ଯେପରିକି ଗଛର ଘାସ ଘାସ ଯାହା କାଟିବାରେ କାମ ଆସିଥାଏ କି ଗଛର ସେପ୍ ଦେବାକୁ କାମରେ ଆସିଥାଏ କଇଁଚି ବିଭିନ୍ନ ପ୍ରକାର ସେପ୍ ଦେଇଥାଏ ଗଛର ଯାହାକି ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ ଏବଂ ଅନ୍ୟାନ୍ୟ ଗଛର ଗଛ ପାଖରେ ଯେଉଁ ଘାସ ଉଠିଗଲେ ଯାହାକି ଗଛକୁ ବେଗି ବେଗି ଉଠି ପାରୁନାହାନ୍ତି ସେ ବି କାଟିବାରେ ସାହାଯ୍ୟ ହୋଇଥାଏ ଆଉ କତୁୁରୀ କତୁୁରୀ ବି ସେପରି ଡାଳ ଫାଳ କାଟିବା ଏବଂ କାଟିବାରେ କାମରେ ଆସିଥାଏ ଗମଲା ଗମଲାରେ ଆମର ଖତ କି ସାର ଯାହାକି ଆମେ ମିଶାମିଶି କରିକିରି ରଖିପାରେ କି ନହେଲେ ଅନ୍ୟାନ୍ୟ ବଗିଚାର ମାଟିଯାକ ଯାହା ଥିଲେ ତାହା ଆମେ ଧରିକିରି ଫୋପାଡ଼ିବାରେ କାମରେ ଆସିଥାଏ ପାଣି ଝଡ଼ା ପାଣି ଝଡ଼ା ଆମର ଗଛ ଜାଗାରେ ପାଣି ଦେ ପାଣି ଦେବା ପାଇଁ ବହୁତ କାମରେ ଆସିଥାଏ ଯାହାକି ମୂଳ ଚେର ଯାଏଁ ପାଣି ଯାଇଥାଏ ଏବଂ ପତ୍ର ଉପରେ ବି ପଡ଼ିି ଥାଏ